ହ୍ୟାଲୋ ଭାଇ ଏଇଟା ଜଗନ୍ନାଥ ଟ୍ରାଭେଲସ୍ ଏଜେନ୍ସିରୁ କହୁଚନ୍ତି କି ହଁ ମୁଁ ଭୁବନରୁ ସୋମ୍ୟ କହୁଚି ହଁ ତମେ ମୋ ଫୋନ୍ କରିଥିଲି ଏଇଥିପାଇଁ ଯେ ଆମର ଗୋଟିଏ ଗାଡି ଦରକାର ଥିଲା ଯେ ମୋ' ସାଙ୍ଗ ଦି ତିନିଜଣ ଆସିଥାନ୍ତେ ଭୁବନେଶ୍ୱରରୁ ଭୁବନକୁ ତ ଆପଣଙ୍କ ଗାଡିଟା ଟିକେ ଫାଙ୍କା ଅଛି ହଁ ଠିକ୍ ଅଛି ଆପଣଙ୍କର ଯେଉଁ ତାହେଲେ କେତେ ରେଟ କେମିତି କହୁଚନ୍ତି ତ ମୋର ଗୋଟେ ସାଙ୍ଗଟେ ଚଢିବ ଭୁବନେଶ୍ୱର ଭୁବନେଶ୍ୱରରୁ ଚଢ଼ିବ ତ ଆଉ ଜଣେ କଟକରୁ ଚଢ଼ିବ ଆଉ ଜଣେ ଢେଙ୍କାନାଳରୁ ଚଢ଼ିବ ଏ ତିନିଜଣ ଯାକ କେହି ବାହା ହୋଇନାହାଁନ୍ତି ଯେ ହେଲେ ବ୍ୟାଚଲର ଅଛନ୍ତି ନା ହଁ ସେ ଆସିଥାନ୍ତେ ତ କେତେ କଣ ରେଟ୍ କହୁଛନ୍ତି ଟିକେ କୁହନ୍ତୁ ହଁ ନା ପାଞ୍ଚହଜାର କହୁଛନ୍ତି ଆମେ କଣ ପାଞ୍ଚହଜାର କହୁଛନ୍ତି ଏଇଟା ତ ଆପଣ ଗୋଡିମାଟି ଭାବୁଛନ୍ତି କି ପଇସାକୁ ଗୋଟେ କମାନ୍ତୁ ପାଞ୍ଚହଜାର ଗୋଟେ ରେଟ୍ ହଉ ତିନିହଜାର ଖଣ୍ଡେ ନେବେ ଆଉ ନା ନା ଭାଇ ସେମିତି ହୋଇପାରିବନି ଏମିତି ଆଉ କହିଲେ ହବ କି ଆମ କଥା ଟିକେ ବୁଝନ୍ତୁ ହେଉ ଠିକ୍ ଅଛି ଆଉ ତିନିହଜାର ନହେଲେ ଆପଣ ପାଞ୍ଚହଜାର ନହେଲେ ଆଉ ଚାରିହଜାର ଫାଇନାଲ ଆଉ ଫାଇନାଲ ଚାରିହଜାର ଆଉ ନା ହଁ ହଁ ଠିକ୍ ଅଛି ଆଉ ହଉ ସେଇ ସାଢ଼େଚାରିହଜାର ଫାଇନାଲ ଆଉ ହଁ ହେଉ ହେଉ ଭାଇ